ଆମ ଗାଁରେ ବର୍ଷକୁ ଥରେ ପୌଷ ମାସରେ ଗାଁ ସାମୁହିକ ଭୋଜି ହୁଏ ଠାକୁରାଣୀଙ୍କ ପାଖରେ ଏକ ବୋଦା ପଡ଼େ ବୋଦାର ମାଂସ ବିଭିନ୍ନ ପ୍ରକାର ପନିପରିବା ମାଛ ଚିଙ୍ଗୁଡ଼ିକୁ ମିଶାଇ ତରକାରୀ କରାଯାଏ ଏବଂ ଭାତ ମଧ୍ୟ ରୋଷେଇ ହୁଏ ଗାଁର ଲୋକମାନେ ସମସ୍ତେ ସହଯୋଗ ଦିଅନ୍ତି ସହଯୋଗ ପରେ ହୋଇସାରିବା ପରେ ସେମାନେ ଘର ପ୍ରତି ସମସ୍ତେ ସ୍ତ୍ରୀ ପୁରୁଷ ସମସ୍ତେ ମିଶି ଭୋଜିଭାତ କରି ଖାଆନ୍ତି ବଳକା ଜିନିଷ ନିଜ ନିଜ ଘରକୁ ବାଣ୍ଟିନେବା ପାଇଁ ମଧ୍ୟ ସମସ୍ତେ ଇଚ୍ଛୁକ ରହନ୍ତି ଏବଂ କିଛି ନା କିଛି ସମସ୍ତଙ୍କ ଘରକୁ ନେଇକି ଯାଆନ୍ତି